ହଁ ହ୍ୟାଲୋ ଆପଣ ସସ୍ମିତା ଡାକ୍ତର କହୁଛନ୍ତି କି ଆଜ୍ଞା ମୁଁ ଆପଣଙ୍କ ମେଡ଼ିକାଲକୁ ଯାଇଥିଲି ଏବେ କିଛି ଦିନ ତଳେ ଗୋଟେ ମେଡ଼ିସିନ ଆଣିଥିଲି କାଶ ପାଇଁ ଏବେ ପର୍ଯ୍ୟନ୍ତ ସେଇଟା ଭଲ ହେଇନି ଆହୁରି ମୁଁ ମୁଁ କହୁଥିଲି ଶକ୍ତିମୟୀ ମିଶ୍ର ମୁଁ ଯାଇଥିଲି ପନ୍ଦର ଡେଟ୍ରେ ଯାଇଥିଲି ହଁ ପନ୍ଦରରେ ଯାଇଥିଲି ସେ ଏବେ ପର୍ଯ୍ୟନ୍ତ ଆହୁରି କାଶ ମୋର ଆହୁରି ଭଲ ହେଇ ନାଇଁ

କାଶ ହେଇଥିଲା ନାଇଁ କିଛି ତ ଖାଇନି କିନ୍ତୁ ଏବେ ଯେଉଁ ଦିନ ଆସି କି ମାନେ ଖରାରୁ ହଠାତ୍ ଆସି କି ଫ୍ରିଜ ପାଣି ବେଶୀ ପିଇଦେଲି ତ ମୁଁ ଜାଣି ପାରିଲିନି ଆଉ ଖରାରେ ଆସିଲି ତା'ପରେ ବହୁତ ଗରମ ବି ହେଉଥିଲା ସେଥିପାଇଁ ଫ୍ରିଜ ପାଣି ପିଇଦେଲି ଆହୁରି ଆଇସକ୍ରିମ ବି ମଧ୍ୟ ମୁଁ ଦୁଇଟା ଆଇସକ୍ରିମ ମଧ୍ୟ ଖାଇଦେଇଛି ମୋର ସେଥିପାଇଁ ଆଉ ଥରେ ହେଇଗଲା ବୋଧେ ଆଚ୍ଛା ହଉ ଆଉ ଥରେ କେବେ ଯିବି କି ଆଚ୍ଛା ହଉ ଆଜ୍ଞା ଆଜ୍ଞା ତ ମୁଁ ଆଉ ଥରେ କେବେ ଯିବି ଦେଖାଇବା ପାଇଁ କାଲି କି କେତେଟା ବେଳେ ଯିବି ଆଚ୍ଛା ହଉ ଆଉ ଆପଣ ଯେଉଁ ମେଡ଼ିସିନ ଦେଇଥିଲେ ସେଇଟା ନେଇକି ଯିବି ଆଚ୍ଛା ମେଡ଼ିସିନ ଦେଇଥିଲେ ସେଇଟା ଖାଇଲା ପରେ ବେଶୀ ଟିକେ ନିଦ ବି ହେଉଛି ଆଚ୍ଛା ହଁ ମୁଁ ହଉ ମୁଁ କାଲି ଏଗାରଟା ବେଳକୁ ଯିବି ନା ଏଗାରଟା ବେଳକୁ ଗଲେ ହେବ ତ ହଉ ହଉ ଆଜ୍ଞା ରଖୁଛି ନମସ୍କାର

ଆଜ୍ଞା ଆଜ୍ଞା